ହଁ ରୋଷେଇ ଫାଷ୍ଟ ଫାଷ୍ଟ ଶିଖିନଥିଲି ତା ପରେ ଆସ୍ତେ ଆସ୍ତେ ସମସ୍ତିଙ୍କ ପାଖରେ ବସିକି ଦେଖିବାରେ ମୁଁ ଶିଖିଲି ସବୁ ରୋଷେଇ କରେ ସବୁ ରୋଷେଇ ମୁଁ କରିବି କିନ୍ତୁ ଚିକେନ୍ ଟା ମୋତେ ଟିକେ ଅଧିକ ଭଲ ଲାଗେ ମୁଁ ଚିକେନ୍ ଟା ଟିକେ ଅଧିକ ଭଲ ରୋଷେଇ କରେ ସମସ୍ତେ ଘର ଲୋକ କହନ୍ତି ଆଉ ଆମେ ଦିନେ ଚିକେନ୍ ଆଣିଲୁ ତାକୁ କଡ଼େଇ ବସାଇଲି ତା ପରେ ଚୁଲି ଲଗାଇଲି ପିଆଜ କାଟିକି ପକାଇଲି ତାପରେ ଗୋଟା ମସଲା ପକାଇଲି ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ସବୁ ଯାହା ପଡ଼ିବା କଥା ପଡ଼ିଲା ମସଲା ବି ପଡ଼ିଲା ମସଲା ଭଲ କି କସିଲି ତାପରେ ଚିକେନ୍ ଧୋଇକି ପକାଇଲି ଆଳୁ ପକାଇଲି ଆଳୁ ପକାଇକି ଭଲକି କସିଲି କସିଲି କସିଲି ମାଂଶ ଯେମିତି ଭଲ କି କଷି ହେଲା ପର୍ଯ୍ୟନ୍ତ ତା ପରେ ମାଂଶ କସିକି କସା ଖୋଲିକି ପାଣି ଢାଳିଦେଲି ପାଣି ଢାଳିକି ଝୋଳ ହେଇଗଲା ଝୋଳ ହେଇଗଲା ଯେମିତି ସମସ୍ତଙ୍କୁ ଖାଇବାକୁ ଦେଲି ସମସ୍ତେ ଖାଇଲେ ବହୁତ ଭଲ କହିଲେ କହିଲେ ବହୁତ ଭଲ ଲାଗୁଛି ହେଲେ ଟିକେ ଲୁଣ କମ୍ ଥିଲା ହେଲେ ଭଲ ଲାଗୁଥିଲା ସମସ୍ତେ କହିଲେ ଭଲ ଲାଗୁଛି ମୁଁ ବି ଯେମିତି ଖାଇଲି ଜାଣିଲି ଯେ ଟିକେ ଲୁଣ କମ୍ ଥିଲା ଟିକେ ଲୁଣ କମ୍ ଥିଲା ହଁ ଭଲ ଲାଗୁଥିଲା ବି ସମସ୍ତେ କହିଲେ